ହ୍ୟାଲୋ ଆଜ୍ଞା ମୁଇଁ ଏଇଟା କ୍ୟାବ୍ଟା ଏଇଟା ଆଉ ଅନଲାଇନ୍ରେ ଏଇଟା ଆଉ ମୁଇଁ କ୍ୟାବ୍ଟା ବୁକିଂ କରିଥିନି ଆଉ ଏଇ କ୍ୟାବ୍ଟା ଆଉ କେନ୍ତା ଏଇଟା ଆଉ ଏତେ ଲେଟ୍ ହେଉଛି ମୁଇଁ ଏଇଟା ସୋନପୁୁର ଇଟା ସମ୍ବଲପୁର ଟ୍ରେନ୍ ଧର୍ମି ବୋଲିକରି ଆଉ କୋଲକାତାଏ ଯିମି ବୋଲିକି ମୁଁ ଭାବିଥିନି ବୋଇଲେ ତୁମେ ଏଇଟା ଆଉ କେନ୍ତା ଏଇଟା ଧୋକା କରିଛ ହୁଁ ତୁମେ କହିଥିଲ ଯେ କ୍ୟାବ୍ଟା ଏଇଟା ସାଡ଼େ ଦଶରେ ଏଇଟା ପହଞ୍ଚିଯିବା ବୋଲିକରି କିନ୍ତୁ ତୁମେ ଇଟା ସାଢ଼େ ଏଗାର ହେଇଗଲାନ ଏଟା କେନ୍ତା କ୍ୟାବ୍ଟା ନେଇ ଆସିବାର ତାହଲି ଏଇ ଟିକେ ଇଆଡ଼େ ଫ୍ୟାମିଲିମାନେ ଏଇଟା ବ୍ୟସ୍ତ ହେଇଗଲେ ନା ମୁଇଁ ବି ବ୍ୟସ୍ତ ହେଇଗଲିି ସେଇଆଡ଼େ ଟ୍ରେନ୍ ପଲାବାର୍ ସମ୍ବଲପୁର ବୋଇଲେ ଏଇଟା କେନ୍ତା କର୍ମି ଏଟା ତୁମର ଯଦି ଏଇଟା ଯଦି ଖରାପ ଅଛି କି କାଣା କାଣା ଯଦି ଅସୁବିଧା ହେଇଥିଲା ବୋଲେ ମୋତେ ଆଗରୁ କହିଦିଥ କି ଏଇଟା କିଏ ବୁକିଂ କରିଦେଇଥିଲେ ବି ଆଗରୁ ମୋତେ କହିଦେଇଥିତ ତ ମୁଁ ଏତେ ହଇରାଣ ହେଇଥିତି ତୁମେ କାଁ କରି ଏଇଟା ମୋ ସାଙ୍ଗେ ଏତେ ଧୋକା କରିଛ ହାଁ ତୁମେ ହେଲ ତୁମେ ତ ଇଟା ମୋତେ ଫସେଇ ଦେଇଛ ପୁରାପୁରି ହାଁ ମୁଁ କେନ୍ତା କର୍ମି ଏସନକା ମୁଁ ଅ ଅଲଗା କ୍ୟାବ୍ଟା ବୁକିଂ ବି ନାଇଁ କରିପାରେ କି ଏସନକା ମୁଇଁ ସେନ୍କେ ଜଲ୍ଦିରେ ପହଞ୍ଚିି ନାଇଁ ପାରେ ହାଁ ତୁମର୍ ମୋବାଇଲ୍ ମୁଇଁ ପୁରାପୁରି ଫୋନ୍ କରିନି ନ ସକାଲୁ ଯେତେବେଲୁ ବୁକ୍ଟା ଥିଲା ମୋର ଇଠାନୁ ଯିବାର ଥିଲା ସେତେବେଲୁ ମୁଇଁ ପୁରା ଫୋନ୍ କରୁଛେ ଆଗରୁ ପୁଣି ମୁଁ ଫୋନ୍ କରିଥିଲି ଫୋନ୍ କରୁଛେଁ ଯେ ପୁରାପୁରି କି ଏତେ ଲେଟ୍ ହେଇଗଲା କେନ୍ତାକରି ଫୋନ୍ ତମର୍ ସୁଇଚ୍ ଅଫ୍ ହିଁ ବତଉଥିଲା ହଁ ଦେହ କେନ୍ତା କର ଯେ ପୁରାପୁରି ଏସିଙ୍ଗା ମୋତେ ଯେନ୍ତା ରେଶମି ଲାଗୁଛି ଯେ କିିନି ମୁଇଁ ଆଉ କିଛି କେହନି ଆଡ଼େ ଭାବିବି ନାଇଁ ପାର୍ବା ଆରୁ ତୁମର ଯଦି ଖରାପ ଅଛେ ବୋଲେ ତୁମେ ଜଲ୍ଦିରୁ ପଳେଇ ଆସ